ମୁଁ ବିଭିନ୍ନ ପ୍ରକାରର ଗଛ ଫୁଲ ଫଳ ପନିପରିବା ଚାଷ କରିବାକୁ ବହୁତ ପସନ୍ଦ କରିଥାଏ ଗଛ ହେଉଛି ଏକ ମୂଲ୍ୟବାନ ସମ୍ପଦ ଯାହାଦ୍ୱାରା ଆମେ ଆମ ସମାଜରେ ପରିବେଶରେ ସନ୍ତୁଳନ ବଜାଇ ରଖିଥାନ୍ତି ବୃଖ୍ ଗଛ ଦ୍ୱାରା ଆମକୁ ବହୁତ ଗୁଡ଼ିଏ ଔଷଧୀୟ ଦ୍ରବ୍ୟ ମଧ୍ୟ ମିଳୁଛି ଯେପରିକି ବର ଅଶ୍ୱତଥ୍ ନିମ୍ବ ଶାଳ ଶାଗୁଆନ ପିଆଶାଳ ଆକାଶିଆ ବହୁତ ଗୁଡ଼ାଏ ଗଛ ମୁଁ ଲଗାଇଛି ନିମ୍ବ ଗଛରୁ ମଧ୍ୟ ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି ଯାହାଦ୍ୱାରା ଆମ ପରିବେଶ ଶାନ୍ତ ଏବଂ ସୁରକ୍ଷିତ ରହିଥାଏ ଅଶ୍ୱତଥ୍ ଗଛ ଏମିତି ଏକ ଗଛ ଯାହାକି ଆମକୁ ରାତିରେ ଅକ୍ସିଜେନ ଦେଇଥାଏ ଆଉ କେଉଁ ଗଛ ଦେଇ ନଥାଏ ସେଥିପାଇଁ ଆମେ ଅଶ୍ୱତଥ୍ ଗଛକୁ ମଧ୍ୟବହୁତ ରୂପରେ ଲଗାଇବା ଦରକାର ଏବଂ ଫୁଲ ଫଳ ମଧ୍ୟ ଆମ ଆମ ଲଗାଇଥାଏ ମୁଁ ଫୁଲ ଦ୍ୱାରା ଆମ ଚତୁର୍ପାଶ୍ୱ ବହୁତ ବାସ୍ନାରେ ଭରି ରହିଥାଏ ଯେପରିକି ବିଭିନ୍ନ ଋତୁ ଅନୁସାରେ ବିଭିନ୍ନ ପ୍ରକାରର ଫୁଲ ଗଛ ଲଗାଯାଇଥାଏ ଯେପରିକି ଆମର ଗୋଲାପ ମଲ୍ଲି ଯାଇ ଜୁଇ କେତକୀ ଏବଂ ବହୁତ ପ୍ରକାରର ଫୁଲ ଗଛ ଲଗାଇ ଥାଏ ଯାହା ଆମ ପରିବେଶକୁ ବହୁତ ସୁନ୍ଦର ରଖିଥାଏ ଏବଂ ବହୁତ ଗୁଡ଼ାଏ ଫଳ ଗଛ ମଧ୍ୟ ମୁଁ ଲଗାଇ ଥାଏ ଯେଉଁ ଫଳ ଖାଦ୍ୟ ଖାଇ ଫଳ ଖାଇଲେ ଆମେ ବହୁତ ସୁସ୍ଥ ରହିବା ଯେପରିକି ଆମ ଅଞ୍ଚଳରେ ହେଉଥିବା ଫଳ ଗୁଡ଼ିକ ହେଉଛି କଦଳୀ ନଡ଼ିଆ ଡାଳିମ୍ବ ଅଙ୍ଗୁର ଆମ୍ବ ଏହିସବୁ ଗଛ ମୁଁ ଲଗାଇ ଥାଏ ଯାହା ଆମ ଅଞ୍ଚଳରେ ବହୁତ ପ୍ରକାରର ହୋଇଥାଏ ପାଣିପାଗ ଅନୁସାରେ ଏପଟରେ ବହୁତ ଫଳ ହୋଇଥାଏ ଏବଂ ଋତୁ ଅନୁସାରେ ଏଠି ପନିପରିବା ବି ମଧ୍ୟ ବହୁତ ଗୁଡ଼ାଏ ହୋଇଥାଏ ଯେପରିକି ଶୀତ ଦିନରେ ଆମର ଏପଟର କୋବି ବନ୍ଧାକୋବି ଟମାଟ ବହୁତ କିଛି ପନିପରିବା ହୋଇଥାଏ ଯାହା ଖାଇବା ଦ୍ୱାରା ଆମ ଶରୀର ସୁସ୍ଥ ମଧ୍ୟ ରହିଥାଏ ସେଥିପାଇଁ ଆମକୁ ସବୁବେଳେ ଗଛ ଲଗାଇବା ଆବଶ୍ୟକ ଗଛ ଲଗାଇଲେ ଆମ ପରିବେଶ ସୁରକ୍ଷିତ ରହିବ ଏବଂ ସବୁବେଳେ ଆମର ରୋଗ ମଧ୍ୟ ହୋଇ ହୋଇବ ନାହିଁ ଯାହାଦ୍ୱାରା ଆମେ ସମସ୍ତେ ସୁସ୍ଥ ଏବଂ ଖୁସିରେ ରହିବ